କୃଷକମାନଙ୍କର ପେଶା ହେଉଛି କୃଷି ଏବଂ ପଶୁପାଳନ କୃଷକମାନେ ବିଲରେ ଗାଈ ରଖନ୍ତି ଚାଷ କରନ୍ତି ବିଲ ବାରିକି ଯାଆନ୍ତି ହଳ କରନ୍ତି ବିଲବାରିରେ ଚାଷ ବାଦାମ ମାଣ୍ଡିଆ ଧଣିଆ କୋଳଥ ସୋରିଷ ଏମାନେ ସବୁ ବୁଣନ୍ତି ବର୍ଷରେ ଥରେ ଧାନ ଚାଷ କରନ୍ତି ହଳ ଲଙ୍ଗଳରେ ହଳ ଚାଷ କରନ୍ତି ପଶୁ ଛେଳି ମେଣ୍ଢା କୁକୁଡ଼ା ଆକୁ ସବୁ ପାଳନ୍ତି କୃଷକମାନେ କୃଷକଙ୍କର ପେଶା ହେଉଛି ଗାଈ ଗାଈ ରଖନ୍ତି ଗାଈ କ୍ଷୀର ଦୁଅନ୍ତି ଗାଈ କ୍ଷୀର ବି ବିକ୍ରି କରନ୍ତି ଗାଈରୁ ବି ଆମେ ଚଳୁ ଆଉ ଗାଈ ଗୋରୁ ରଖୁ ଗାଈ ଗୋରୁକୁ ବର୍ଷରେ ଥରେ ଟୀକା ଦିଆ ହୁଏ ଥଣ୍ଡା କାଶ ରୋଗ ନହେବା ପାଇଁ ଇଞ୍ଜେକ୍ସନ୍ ଦୁଆ ହୁଏ ଗାଈକି ଗର୍ଭ ହେଲେ ଟୀକା ଦିଆ ହୁଏ ଗାଈଗୋରୁକୁ ସବୁ ସମ୍ଭାଳୁ ଗାଈଗୋରୁ ରଖୁ ଗାଈ ଗୋରୁ ବି ଉପକାର ପାଉ ଆମେ ଆଉ ଚାଷ ଚାଷ ନକଲେ ଆମେ ଭାରତ ବଞ୍ଚିବା କେମିତି ଚାଷ ବି କରାହୁଏ ବର୍ଷରେ ଥରେ ଧାନ ଚାଷ ହୁଏ ପଚାଶ ଷାଠିଏ ହଜାର ଟଙ୍କାରେ ବି ଧାନ ସବୁ ବିକ୍ରି କରନ୍ତି ହଳ ଲଙ୍ଗଳ ନେଇକି ବିଲୁକୁ ଯାଆନ୍ତି ମଜୁରିଆ ବି ଆସିକିନି ବିଲ ରୁଆନ୍ତି ଧାନ କାଟନ୍ତି ଖଳା ଲିପନ୍ତି ସେଇଠୁ ଚାଷବାସ ବି କରାହୁଏ ହେଉଠୁ କୋଳଥ ବି ହୁଏ ବିରି ମୁଗେ ବି ଅମଳ ହୁଏ ସବୁପ୍ରକାର ଚାଷ ହୁଏ ମାଣ୍ଡିଆ ବି ହୁଏ ସୋରିଷ ବି ହୁଏ ସବୁପ୍ରକାର ବେନିଫିଟ୍ ଚାଷରେ ଆମେ ଉପଲବ୍ଧ ଅଛୁ ଚାଷରେ ବି ବେନିଫିଟ୍ ବି କିଛି ପାଉଛୁ ପଶୁମାନେ ପଶୁ ଗାଈ ଗୋରୁ ଗାଈ ଗୋରୁଙ୍କୁ ଖବର ବୁଝୁ ଗାଈ ଗୋରୁ ତୋରାଣି ପାଣି ଖାଆନ୍ତି ଗାଈ ବି ବାଛୁରୀ ପକାନ୍ତି